ଓଡ଼ିଆ ଭାଷା ବଙ୍ଗଳା ହିନ୍ଦୀ ଏବଂ ସଂସ୍କୃତ ସହିତ ଏହାର ସାମଞ୍ଜସ୍ୟ ରହିଛି ଏହା ଓଡ଼ିଶାର ମୁଖ୍ୟ ଭାଷା ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିଥାନ୍ତି ଏହା ହେଉଛି ଓଡ଼ିଶାର ମୁଖ୍ୟ ଭାଷା ଆମ ଦେଶ ଭାରତ ମଧ୍ୟରେ ଅନେକ ଭାଷାଭାଷୀ ରହିଛି କିନ୍ତୁ ଏମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ହେଉଛିି ପ୍ରମୁଖ ଭାଷା ଓଡ଼ିଶାର ପ୍ରତ୍ୟେକ ଲୋକ ଓଡ଼ିଆ ଭାଷା ମାଧ୍ୟମରେ ଯୋଗାଯୋଗ କରିଥାନ୍ତି ଓଡ଼ିଆ ଭାଷାକୁ ସର୍ବଶ୍ରେଷ୍ଠର ଆଖ୍ୟା ମଧ୍ୟ ଦିଆଯାଇଛି ଏହି ଭାଷା ଦ୍ୱାରା ଅନେକ ଲୋକ କଥାବାର୍ତ୍ତା କରିଥାନ୍ତି ଏବଂ ଓଡ଼ିଶାର ଏହା ହେଉଛି ପ୍ରମୁଖ ଭାଷା